ବିଜ୍ଞାପନ୍ ଗୁଟେ ଭଲ୍ ଜିନିଷ୍ ବିଜ୍ଞାପନ୍ ଦେଲେ ସବୁ ଲୋକ୍ ଦୁନିଆର ସବୁ ଜାନି ପାର୍ସି ଗୁଟେ ପ୍ରଡ଼କ୍ଟ ଗୁଟେ ସାମାନ୍ର ଗୁଟେ ଜିନିଷ୍ର ମୁଲ୍ୟ ଗୁଟେ ଜିନିଷ୍ର ତା'ର୍ ଜିନିଷ୍ ସବୁ ଜାନିପାର୍ସି ବିଜ୍ଞାପନ୍ ଦେଲେ ଲୋକ୍ ସବୁ ଜାନିପାର୍ବେ ସାରା ଦେଶ୍ର ଲୋକ୍ ଜାନ୍ବେ ଜିଲ୍ଳାର୍ ଲୋକ୍ ଜାନ୍ବେ ଗାଁ'ର୍ ଲୋକ୍ ସବୁ ଜାନ୍ବେ ବିଜ୍ଞାପନ୍ ଜଦି ନୁଆଁକରି ନିଆହେବା ଆଗ ବିଜ୍ଞାପନ୍ ଏଜେନ୍ସିକେ ଆଗର୍କାଲେ ସବୁ ଆମେ ବୁଝିକରି ସେ ବିଜ୍ଞାପନ୍ ଦିଆ ହେଉଥିଲା ହେଲେ ଏବେ ଇଣ୍ଟର୍ନେଟ୍ ଗୁରୁ ଇଣ୍ଟର୍ନେଟ୍ ନେ ଆଜି କାଲି ସବୁ ସୁବିଧା ହେଉଛେ ଏ ଦିଗେ ଇଣ୍ଟର୍ନେଟ୍ କେ ବି ବୁଝିକରି କଲେ ସୁବିଧା ହେବା ଇଣ୍ଟର୍ନେଟ୍ ନେ ବି ବୁଝ୍ଲେ ସବୁ ବତେଇ ଦେଉଛନ୍ ଆରୁ ଇଣ୍ଟର୍ନେଟ୍ ବହୁତ୍ ସାହାର୍ଯ୍ୟ କରୁଛେ ବିଜ୍ଞାପନ୍ ଦେବାର୍ କା'ଯେ ବି ବିଜ୍ଞାପନ୍ ଦେଲେ ପୁରା ଗୁଟେ ଜିନିଷ୍କେ୍ ଲୋକ୍ ଜାନିପାର୍ବେ ତା'ର୍ ମୁଲ୍ୟ ଜାନ୍ବେ ତା'ର୍ ସବୁ ପରିମାଣ୍ ଜାନ୍ବେ ପରିଣାମ୍ ଜାନ୍ବେ ସବୁ ସୁବିଧା ବିଜ୍ଞାପନ୍ ଗୁଟେ ନାଇଁ ଦେଲେ ଲୋକ୍ମନେ ଜିନିଷ୍ର ମୁଲ୍ୟ କିଛି ନାଇଁ ଜାନି ନାଇଁ ପାର୍ବାର୍ ନା ଆଗ ନାଇଁ ଜାନୁଥାଇ ଏବେ ବିଜ୍ଞାପନ୍ ଦେବାର୍ରୁ ସବୁ ଜାନିପାରୁଛନ୍ ହେଥିର୍ କା'ଯେ ବିଜ୍ଞାପନ୍ ନିହାତି ଦେବାର୍ କଥା ଆରୁ ଇଣ୍ଟର୍ନେଟ୍କେ ବୁଝ୍ବାର୍ କଥା ନି ହେଲେ ତ ବିଜ୍ଞାପନ୍ ଏଜେନ୍ସିକେ ବୁଝିକରି ସେ କାମ୍ କର୍ବାର୍ କଥା ନା